ମୁଁ ଛୋଟବେଳେ ବହୁତ ଦୁଷ୍ଟ ଥିଲି ମା ବାପା ଯେତେବେଳେ ମୋତେ ପାଠ ପଢ଼ିବା ପାଇଁ କହୁଥିଲେ ମୁଁ ପାଠପଢ଼ାରେ ଧ୍ୟାନ ନଦେଇ ଖେଳକୁଦରେ ଧ୍ୟାନ ଦେଉଥିଲି ମୁଁ ଯେତେବେଳେ ବଡ଼ ହେଲି ଦଶମ ଶ୍ରେଣୀର ପରୀକ୍ଷା ହେବାବେଳକୁ ମୁଁ କିଛି ଲେଖି ପାରିଲି ନାହିଁ କାରଣ ମୁଁ କିଛି ଛୋଟଦିନରୁ ପଢ଼ିନଥିଲି ଯେତେବେଳେ ପରୀକ୍ଷାର ଫଳ ବାହାରିଲା ସେତେବେଳେ ମୋ ସାଙ୍ଗମାନେ ସମସ୍ତେ ଭଲ ନମ୍ବରରେ ପାସ୍ କଲେ ମୁଁ ଫେଲ୍ କରିଗଲି ସେତେବେଳେ ମୁଁ ଭାବିଲି ମୁଁ ଛୋଟବେଳୁ ଯଦି ବାପା ମାଆଙ୍କ କଥା ମାନି ଚଳିଥାନ୍ତି ତାହେଲେ ଏମିତି ହୋଇନଥାନ୍ତା ମନରେ ମୁଁ ଚିନ୍ତାକଲି ମୁଁ ଭଲ ଭାବରେ ପାଠ ପଢ଼ି ଦଶମ ଶ୍ରେଣୀର ଆଉ ଥରେ ଭଲ ଭାବରେ ପରୀକ୍ଷା ଦେଲି ଆଉ ଭଲ ନମ୍ବର ରଖି ପାସ୍ କରିଲି